ହେଲୋ ମୁଁ ସୁୁରଜ ଟିକାଦାର କହୁଛି ଆପଣଙ୍କ ରେଷ୍ଟୁରାଣ୍ଟରୁ ମୁଁ ଖାଇବା ପାଇଁ ଅର୍ଡର୍ ଦେଇଥିଲି

ଏବଂ ସେଥିମଧ୍ୟରୁ ତିନିଟା ଆସିଛିି କିନ୍ତୁ ଦୁଇଟା ଆସିନାହିଁ ପିଜ୍ଜା ଆଉ ବର୍ଗର ମୋତେ ଚାରିଟା ଭିତରେ ଦରକାର ଏବଂ ପେକିଂ ଭଲ ଥିବ ମସଲା ଟିକେ କମ୍ ଥିବ ଭଲ ଭାବରେ ପହଞ୍ଚେଇ ଦେବେ ହେଲା

ସେଟା ଭଲଭାବରେ ଆଣିବ ଚାରିଟା ଭିତରେ ଦରକାର କିନ୍ତୁ ସେଟା ଭଲଇ ଦରକାର